ହ୍ୟାଲୋ ହଁ କିଏ କହୁଥିଲେ କେଉଁଠୁ କହୁଥିଲେ ନିମାପଡ଼ାର କେଉଁ ଜାଗାରୁ କହୁଥିଲେ ଆଚ୍ଛା କ'ଣ ହେଲା ଏଇଟା ଜାଣିଛନ୍ତି ଆପଣ ଥାନାକୁ ଫୋନ୍ କରିଛନ୍ତି ମୁଁ ଥାନାର ଆଇ ଆଇ ସି କହୁଥିଲି ପିପିଲି ଥାନା ଆଇ ଆଇ ସି କହୁଥିଲି କ'ଣ ହେଲା ପ୍ରୋବ୍ଲେମ୍ଟା ଆପଣଙ୍କର

ହୁଁ ହୁଁ ଆଚ୍ଛା ବ୍ୟାଗ୍ଟା ଆପଣଙ୍କର ବ୍ୟାଗ୍ଟା ଚୋରୀ ହେଲାଣି କେବେଠାରୁ ଆଚ୍ଛା ଆପଣ ଆସି ଥାନାରେ ଏଫ ଆଇ ଆର୍ କରିଥିଲେ କେବେ କରିଥିଲେ ଆଚ୍ଛା କ'ଣ କହିଲେ ତୁମକୁ ଥାନାରେ କେସ୍ଟା ଥିଲେ କିଏ ରିସିଭ୍ କଲେ ଆପଣଙ୍କର ଆପ୍ଲିକେଶନ୍ ରିସିଭ୍ କଲେ ଆଚ୍ଛା କ'ଣ କହିଲେ ସିଏ ଆଚ୍ଛା ବର୍ତ୍ତମାନ ଆପଣଙ୍କର କେତେଦିନ କେଉଁ ସମୟରେ ଚୋରୀ ହେଲା କେତେ ରାତିରେ ଯାତ୍ରା ସମୟରେ ଆମର କେଉଁ ପ୍ରପର୍ ଜାଗାଟା କହିଲେ କେଉଁ ଜାଗାରୁ ଚୋରି ଯାଇଛି ଆଚ୍ଛା ତୁମେ ସେତେ ରାତିରେ ସେପଟେ କ'ଣ ପାଇଁ ଯାଉଥିଲ କିଏ ଆଉ ତୁମ ପାଖରେ କିଏ କିଏ ଥିଲେ ଆଚ୍ଛା ତୁମର ସନ୍ଦେହ କାହା ଉପରେ ହେଉଛି ଆଚ୍ଛା କ'ଣ ଥିଲା ସେ ବ୍ୟାଗ୍ରେ କେତେ ଟଙ୍କା ଥିଲା ଆଉ ସୁନା କେତେ ଗ୍ରାମ୍ ଥିଲା ଦେଢ଼ ଗ୍ରାମ୍ ହବ ସୁନା ଥିଲା ଆଚ୍ଛା କ'ଣ କ'ଣ ସୁନାର ଆଇଟମ୍ ଥିଲା ତା' ଭିତରେ ଆଚ୍ଛା ଠିକ୍ ଅଛି ତୁମର ସନ୍ଦେହ କାହା କାହା ଉପରେ ଅଛି କାହା କାହା ନା କହିପାରିବେ ଆଚ୍ଛା ଠିକ୍ ଅଛି ତୁମେ ଆପ୍ଲିକେଶନ୍ ଦେଇଥିଲ ତାହେଲେ ଆପ୍ଲିକେଶନ୍ ଦେଇଥିଲ ମୁଁ ବଡ଼ ବାବୁଙ୍କୁ କହିଦେଇଥିଲି ବଡ଼ବାବୁ ଯଦି ଦେଖିନାହାନ୍ତି ଠିକ୍ ଅଛି ମୁଁ ଦେଖିଦେଉଛି ତୁମର କ'ଣ ହେଇଛି କ'ଣ ନାଇଁ ଆପ୍ଲିକେଶନ୍ ଦେବା ଦୁଇଦିନ ହେଇଗଲାଣି ନାଇଁ ଆଚ୍ଛା ଆଚ୍ଛା ତୁମେ ସେଠି ସାଙ୍ଗସାଥି ଭିତରେ କାହାକୁ ପଚାରିଥିଲ ଠିକ୍ସେ କେଉଁଠି ରଖି ନ ତ କଲେଜ୍ରେ ରଖିନ ତ କ'ଣ କହିଲେ ସେମାନେ ମନା କଲେ ଆଚ୍ଛା ହଉ ଠିକ୍ ଅଛି ଯଦି ମନାକଲେ ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ଆପଣ ଗୋଟେ କାମ କରନ୍ତୁ ଆପଣ ମୋତେ କାଲି ଆସିକରି ଅଫିସ୍ ଆୱାରରେ ଆସି ଦେଖା କରନ୍ତୁ ଦଶଟାରୁ ବାରଟା ଭିତରେ ମୁଁ ଡ୍ୟୁଟିରେ ଥିବି ଆସନ୍ତୁ ଦେଖା କରନ୍ତୁ କ'ଣ ଅସୁବିଧା ସୁବିଧା ହେଇଛି ମୋତେ କହିବେ ମୁଁ ସେ ଆପ୍ଲିକେଶନ୍ ଦେଖିବି ମୁଁ ଦେଖିନି ମୁଁ ଆସିଥିଲି ଡ୍ୟୁଟିରେ ନ ଥିଲି ସେଦିନ ସିଏ ଥିଲେ ଆଇ ଆଇ ସି ଥିଲେ ଠିକ୍ ଅଛି ମୁଁ କଥା ହେଇଯିବି ମୁଁ ଆସିଲେ ପରେ ଦେଖୁଛି ଇନକ୍ଵାରି କରି ସାତଦିନ ଭିତରେ ରିପୋର୍ଟଟା ଜଣାଉଛି ଆମେ ଚୋରକୁ ଧରିବାପାଇଁ ଚେଷ୍ଟା କରିବୁ ଆଉ ଆପଣଙ୍କ ବ୍ୟାଗ୍ ବି ଫେରେଇବା ପାଇଁ ଚେଷ୍ଟା କରିବୁ ଠିକ୍ ଅଛି ହଉ ହଉ ରଖୁଛି